ହ୍ୟାଲୋ ହଁ ହଁ ମୁଁ ରଖିଦେଇଛି ଆଗ ସିଟ୍ଟା ଆପଣମାନେ ଆସନ୍ତୁ ମୁଁ ସିଟ୍ କରିଦେଇଛି ଆଉ ସିଟ୍ କରିଦେଇଛି ଆଉ ଆସନ୍ତୁ ଆସନ୍ତୁ ମୁଁ ବାନ୍ତି କଲେ କିଛି ଟେନସନ୍ ନାହିଁ ମୁଁ ଆଗା ସିଟ୍ କରିଦେଇଛି ଡୋର ବି ଖୋଲା ଅଛି ଆଉ ବାନ୍ତି ଫାନ୍ତି କରିଲେ କିଛି ଅସୁବିଧା ହବନି ଆସନ୍ତୁ ଆସନ୍ତୁ ମୁଁ ଏଠି ପାସେଞ୍ଜର କହୁଥିଲେ ତ ବସିବା ପାଇଁ ମୁଁ ମନା କରିଦେଲି ମୁଇଁ କହିଲି ନା ସେମାନେ ଫୋନ୍ କରିଛନ୍ତି ଆଉ ସେ ଆଗ ସିଟ୍ ଧରିବେ ବୋଲି ଆଉ ତୁମେ ପଛକୁ ଯାଅ ଆଉ ମୁଁ କରିଦେଇଛି କିଛି ଟେନସନ୍ ନାହିଁ ଆସ

ହଁ ସେଇଥିପାଇଁ ବା ମୁଁ ଯେଉଁ ପାସେଞ୍ଜର ଆସିଲେ ସେମାନେ କହିଲି ପଛକୁ ପଳେଇବ ସିଏ ଆସୁଛନ୍ତି ଫୋନ୍ଫୋନ୍ କରୁଛନ୍ତି ତ ତାଙ୍କର ଟିକେ ବାନ୍ତି ଫାନ୍ତି ହେଉଛି ତୁମେ ଟିକେ ପଛକୁ ପଳେଇବ ସେ ଆସିଲେ ଆଗ ସିଟରେ ବସିବେ ଆଉ ସେମାନେ ପଳେଇଲେ ପଛକୁ ହଁ ହଁ ବାନ୍ତି ଯଦି ହେଉଛି ବଟିକା ଫଟିକା ବି ଖାଇ ଦିଅନ୍ତୁ ତାପରେ ଆସିଲେ ବି ଆଗ ସିଟରେ ବସିବେ ଡୋର ଖୋଲା ଅଛି ବସିବେ କିଛି ଅସୁବିଧା ହବନି ଆସିକି ବସି ପାରିକି ବହୁତ ଦୂର ବାଟକୁ ଯାଇପାରିବେ ହଉ